ମୁଁ ଚାହୁଁଛି ଆମ ଆଞ୍ଚଳିକ ଭାଷାରେ ଯଦି ବ୍ୟାଙ୍କିଙ୍ଗ୍ ଦସ୍ତାବିଜ୍ ଆମପାଇଁ ଉପଲବ୍ଧ ଯଦି ହୁଏ ତାହେଲେ ଅନେକ ନିରୀହ ଲୋକମାନେ ଏହାକୁ ଉପଭୋଗ କରିଥାନ୍ତି ଏବଂ ଏହାକୁ ବ୍ୟବହାର କରିବାର ସହଜ ଏବଂ ସରଳ ମଧ୍ୟ ହୋଇଥାଏ କାରଣ ନିଜ ଆଞ୍ଚଳିକ ଭାଷାରେ ଯଦି ବ୍ୟାଙ୍କିଙ୍ଗ୍ କାର୍ଯ୍ୟଗୁଡ଼ିକ ହେବ ତାହେଲେ ଯେଉଁମାନେ ନିରୀହ ଲୋକ ଅଛନ୍ତି ଯେଉଁମାନେ ସଠିକ୍ ଭାବରେ ଜାଣିପାରନ୍ତି ନି ବ୍ୟାଙ୍କିଙ୍ଗ୍ କାର୍ଯ୍ୟରେ ବା ବ୍ୟାଙ୍କ୍ କାର୍ଯ୍ୟରେ କିଭଳି କାମ ହୋଇଥାଏ ତାହେଲେ ନିଜ ଆଞ୍ଚଳିକ ଭାଷାରେ ତାହା ଯଦି ଉପଲବ୍ଧ ଆଭେଲେବଲ୍ ହୋଇଥାଏ ତାହେଲେ ନିରୀହ ଲୋକମାନେ ଅନ୍ୟ କୌଣସି ଲୋକ ଉପରେ ଭରସା ଓ ବିଶ୍ୱାସ ନ କରି ନିଜ ଉପରେ ବିଶ୍ୱାସ କରି ସେମାନେ ସେ କାର୍ଯ୍ୟକୁ ଅତି ସୁନ୍ଦର ଭାବରେ ତୁଲେଇଥାନ୍ତି ବା କରିପାରନ୍ତି ତେବେ ମୋ ମତରେ ନିଜ ଆଞ୍ଚଳିକ ଭାଷାରେ ଯଦି ଦସ୍ତାବିଜ ହୁଏ ତାହେଲେ ଅନେକ ଲୋକ ଉପକୃତ ହେବେ